ହଁ ରାଜୁ କ'ଣ ବାପା ବେଡ଼ସିଟ୍ଟା ଦେଲ ଏତେ ସାତଶହ ଟଙ୍କା ନେଲ କହିଲ ଭଲ ପଡ଼ିବ କିନ୍ତୁ ମାସ ଗୋଟେ ଗଲାନି ପାଳୁଅ ପଡ଼ିଲା ଚିରିଗଲା କହିଲ କେତେ କଷ୍ଟରେ ଆମେ ପଇସା ରୋଜଗାର କରିଛୁ ଗୋଟେ ଜିନିଷ ଆଣିବୁ ଘରକୁ ସେ ଯଦି ଛଅମାସ ବର୍ଷ ନଯିବ କାଇଁ ଆଣିବୁ ତମ ଦୋକାନକୁ କିଏ କାହିଁକି ଯିବା ଏମିତିଆ ଜିନିଷ ଦେଲେ କହିଲ ହଁ ନାହିଁ ଭଲ ନୁହଁ ପୁରା ଚିରିଗଲାଣି ଆଉ ଆଉ କ'ଣ ତମେ ପଇସା ଫେରେଇବ ଆମକୁ ଏଗୁଡ଼ା ଭଲ କଥା ନୁହଁ ତମେ ରଖିଛ ତମ ପାଖକୁ ଯିବୁ ବୋଲି ମୁଁ ପିମ୍ପଳ ମାଧବରୁ କହୁଛୁ କେଉଁଠୁ କ'ଣ ତମେ କ'ଣ ଜାଣିପାରୁନ ମୁଁ କବିତା ଶତପଥୀ କହୁଛି ପରା ତମେ ଦେଲ ମୁଁ ଆଣିକିରି ଆସିଲି ଏ ମାସ ଗୋଟେ ଜିନିଷ ଯାଉନି ଏମିତିଆ ରଦିଆ ଜିନିଷ କାହିଁ ରଖିଛ କିଏ କାହିଁ ତମ ପାଖକୁ ଆସିବ କହିଲ ଆଉ ପାଖ ଗାଁ କ'ଣ ବା ପାଖ ଗାଁ ହେଇଛି ବୋଲି ଏମିତି ଠକିବ ଲୋକଙ୍କୁ ସେ ପଇସା କ'ଣ ତମକୁ ଭଲ ଉନ୍ନତି କରିବ ଭଲ ଜିନିଷ ଆଣ ଭଲରେ ରଖ ଲୋକମାନେ ନେବେ ତମ ପ୍ରଶଂସା କରିବେ ତମ ଦୁଆର ମୁହଁକୁ ସବୁବେଳେ ଯିବେ ତମର ଦୁଇ ପଇସା ରୋଜଗାର ହବ ତମେ ଯଦି ଏମିତି ନ କରିବ କିଏ କାଇଁ ତମ ଦୁଆର ମୁହଁକୁ ଯିବ କହିଲ ପଇସା କ'ଣ ଗଛରେ ଫଳୁଛି କେତେ କଷ୍ଟ କରି ରୋଜଗାର କରି ଆଣିଥିଲି ମୁଁ କହିଲି ଯା ହଉ ଖଣ୍ଡେ ଆଣିଲେ ଯିବ ବର୍ଷ ଛଅ ମାସ ମୁଁ ରଖିବି ଆଉ ତମେ ଏମିତି ଠକୁଛ ଭଲ କଥା ନୁହଁ ଏ ମାଆ ଆଉ ମାଉସୀ ବୋଲି ଡାକୁଛ ଏମିତି ଫେରେ ଠକୁଛ ଚିହ୍ନା ଲୋକ ହେଇ ଏମିତି ଠକିବ ଆମେ ବାହାରକୁ ରାହାମା ଯିବୁନି କାଇଁ ଯିବୁନି ଆଣିବାକୁ ଏ ଭଲ ନୁହଁ